ପୋଗ୍ରାମଟା କେବେ କି ଦୁଇଟା ଗ୍ରୁପରେ ରଖି ଦେଇଛନ୍ତି କଷ୍ଟ୍ୟୁମ୍ ଆଚ୍ଛା ସାତେଟା ବେଳେ ପ୍ରୋଗ୍ରାମ୍ ଆରମ୍ଭ ଆରମ୍ଭ ହେବ ଆଗେ ଜୁନିୟର୍ ପିଲାଙ୍କର ନା

ଆଚ୍ଛା ସେଇଟା ଆମକୁ ହାତରୁ ହାତରୁ ନା ସ୍କୁଲ୍ ତରଫରୁ ଦେବେ

ମୁଁ ଭାବିଲି ଏବର୍ଷ ଯଦି ଆପଣଙ୍କ ତରଫରୁ କିଛି ଥିବ ଆଜ୍ଞା

ତା'ର ରେଜିଷ୍ଟେସନ୍ ଚାର୍ଜ ଅଛି

ଆଚ୍ଛା ଆଚ୍ଛା

ସନ୍ଧ୍ୟା ଛଅରୁ କେତେ ଯାଏଁ ପ୍ରୋଗ୍ରାମ୍ ହେବ କାହିଁକି ନା ଥଣ୍ଡାଦିନ ନା

ଆଜ୍ଞା ଆଜ୍ଞା ତାରିଣୀ ଚିତ୍ରାଳୟ ଯିବାକୁ ପଡ଼ିବ ନା

ଆଜ୍ଞା ହଉ

ତା ଆପଣଙ୍କ ଡ୍ୟାନ୍ସ୍ ଡ୍ୟାନ୍ସର୍ କହୁଥିଲେ କି ଆପଣଙ୍କ ଡ୍ୟାନ୍ସର୍ କହୁଥିଲେ କି ଭଲ କରୁଛି ବୋଲି ହଉ ଠିକ୍ ଅଛି କାଲି କାଲି ସକାଳେ ରେଜିଷ୍ଟେସନ୍ କରି ଦେଉଛି ଆଉ ଥ୍ୟାଙ୍କ୍ ୟୁ